ବିଭିନ୍ନ ଖାଦ୍ୟ ରୋଷେଇ କରିବା ଅଭିଜ୍ଞତାକୁ ବର୍ଣ୍ଣନା କରିବାକୁ ଯାଉଛି ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ କାରଣ ମୁଁ ମୋ ମାଆଙ୍କଠାରୁ ରୋଷେଇ ଶିଖିଛି ଏମିତିକି ରୋଷେଇ କରିବାକୁ ହେଲେ ଆଳୁ ଭାଜି ଭଜାଟା ବହୁତ ସହଜ ଏବଂ ତରକାରୀ ତିଆରି କରିବାଟା ବହୁତ କଷ୍ଟକର ହୋଇଥାଏ ସେଥିପାଇଁ ମୁଁ କହିବାକୁ ଯାଉଛି ଯେ କେମିତି ଯେ କେମିତି ସେହି ଆଳୁ ଭଜା ସହଜରେ କରିଥାଏ ଏବଂ ତରକାରୀ ଏବଂ ମୁଁ କେମିତି କଷ୍ଟ ବୋଲି କହୁଛି ତାହେଲେ ଯଦି ଆମେ ଯଦି ଆଳୁ ଭାଜିବାକୁ ଚାହିଁବା ତାହେଲେ ଆମେ ପ୍ରଥମେ ଆଳୁକୁ ଧୋଇ ତାହାକୁ ଛୋଟ ଛୋଟ ପିସ୍ କରି କାଟିବାକୁ ହେବ ଏବଂ ସହଜ ତାହାକୁ ଯୋଉଥିରେ ଆମେ ରାନ୍ଧୁ ଗ୍ୟାସରେେ ଅବା ଚୁଲିରେ ରାନ୍ଧୁ କରେଇକି ବସେଇକି ତାପରେ ଆମେ ତାପରେ ଆମେ ତେଲ ଦେଇକି ତାପରେ ଆମେ ଯାହା ଦେବୁ ଯିଏ ଯେମିତି ଦେଇଥାନ୍ତି ଆମେ ତ ମୋ ମା ଯାହା ଠାରୁ ମୁଁ ଯାହା ଶିଖିଛି ତାହା ହଉଛି ଆମେ ପ୍ରଥମେ ତେଲ ଦେଇକି ତାପରେ ସୋରିଷ ମିର୍ଚା ଦେଇକରି ତାପରେ ଆମେ ହଳଦୀ ଦେଇଥାଉ ଆଉ ଆମେ ଆଳୁକୁ ତା ଉପରେ ଦେଇକି ଭାଜିବା ପରେ ତାପରେ ଆମେ ଲୁଣ ଦେଇଥାଉ ଏବଂ ସେଟା ଟିକେ ଢାଙ୍କିକି ସେଟା ବହୁତ ସିଝିବା ପରେ ଆମେ ତାକୁ ଓହ୍ଲାଇ ଦେଇଥାଉ ହେଲେ ଏଇଟା ବହୁତ କମ ସହଜରେ ହୋଇଗଲା କିନ୍ତୁ ତରକାରୀ କରିବାଟା ବହୁତ କଷ୍ଟ କାରଣ ସେଥିରେ ବିଭିନ୍ନ ପ୍ରକାର ପନିପରିବା ଲାଗିଥାଏ ଯେମିତିକି ଆଳୁ ବାଇଗଣ ବିଭିନ୍ନ ଦ୍ରବ୍ୟ ବିଭିନ୍ନ ଦ୍ରବ୍ୟ ଗାଜର ଆଳୁ ଯିଏ ଯେମିତି ଯାହାକୁ ଯେମିତି ପସନ୍ଦ ସେ ସେତିକି ସେଥିରେ ପୁଣି ପରିବାର ଲଗାଇଥାଏ ସେଟାକୁ ପ୍ରଥମେ ସିଝେଇକି ତାପରେ ଆମେ ତାକୁ ଆଣିକି ସେଥିରେ ମଧ୍ୟ ମସଲା ଦେବାକୁ ପଡ଼ିଥାଏ ସେଟା ଦେବା ପରେ ତାକୁ ତେଲ ବସେଇକି ମସଲାକୁ ରାନ୍ଧିକି ତାପରେ ତା ଉପରେ ଆମେ ତରକାରୀ ସେ ଯୋଉ ପନିପରିବା କଟିଥିବା ସିଝିଲାଟାକୁ ତାପରେ ଦେଇଦେବା ତାପରେ ତାକୁ ଘାଣ୍ଟିକି ପାଣି ସେଥିରେ ଦେଇକି ଗୋଟେ ଢାବିକି ସେଟାକୁ ଫୁଟିବାକୁ ଦେବା ସେଇଟା ଫୁଟିବ ଯେମିତିକି ସେଇଟା ସିଝିବ ସିଝିବା ପରେ ବହୁତ ସମୟ ସିଝିଲା ପରେ ଆମେ ତାକୁ ଓହ୍ଲାଇ ସେଥିରେ ଲୁଣ ମଧ୍ୟ ଦେବ ଲୁଣ ଦେଇକି ସିଝେଇବ ନହେଲେ ହେବନି ଲୁଣ ଦେଇକି ସିଝାଇବ ତାପରେ ପାଣି ଦେଇକରି ଢାକିକି ସେଇଟାକୁ ସେମିତି ରାନ୍ଧିବ କାରଣ ଏଇଟା ଟିକେ କଷ୍ଟ ଲାଗେ ଏବଂ ସେଇଟା ଟିକେ ସେତିକି କଷ୍ଟ ଲାଗେ ନାହିଁ ସେଥିପାଇଁ ମୁଁ ସହଜ ଭାବେ ଆଳୁ ଭଜା ଆଉ ତରକାରୀକୁ ବହୁତ କଷ୍ଟ ଭାବେ ହେଲେ ଏଇଟା ମଧ୍ୟ କଷ୍ଟ ନୁହେଁ କରିଲେ ସବୁ ସହଜ ହୋଇଥାଏ ଏଇଟା ମଧ୍ୟ ସହଜ ହୁଏ